ଓଡ଼ିଆ ଲୋକଙ୍କର ସଂସ୍କୃତି ଓ ପରମ୍ପରା ଆଗକାଳରୁ ଚାଲି ଆସିଅଛି ଏବେ ମଧ୍ୟ ଚାଲିଛି ପରମ୍ପରା ଦୃଷ୍ଟିକୋଣରୁ ଆମେ ଦଶହରା ପାଳନ କରୁ ଯାତ୍ରା ମଧ୍ୟ ରଥଯାତ୍ରା ଏବଂ ଗୁରୁବାର ଦିନ ମାଣବସା ସେଇଭଳିଆ ପରମ୍ପରା ଆମର ଆଗରୁ ଚାଲିଅଛି ଚାଲି ଆସୁଅଛି ଏବେ ମଧ୍ୟ ଚାଲିଛି ଯେଉଁଟାକି ଆମର ନିତ୍ୟାନ୍ତ ନିୟମ ବା ପରମ୍ପରା ଦୃଷ୍ଟିରୁ ଆମକୁ ଏ ପର୍ଯ୍ୟନ୍ତ ଚାଲି ଆସୁଛି ଏବଂ ଚାଲିବ ଆଗକୁ ମଧ୍ୟ ସେଇଭଳେ ବଜାଇ ରଖିବ କାହିଁକି ଏଇଟା ହେଉଛି ଆମର ଓଡ଼ିଆ ସଂସ୍କୃତି ବା ଯେଉଁଗୁଡ଼ା ବଜାଇ ରଖିବାର ଆମ ନିତ୍ୟାନ୍ତ ଜରୁରୀ ରଥଯାତ୍ରା ହଉ କିମ୍ବା ଆମର ପୂଜା ପର୍ବପର୍ବାଣି ମଧ୍ୟ ଆମର ସଂସ୍କୃତ ପରମ୍ପରାରେ ଅତ୍ୟଧିକ ପରିମାଣରେ କାର୍ଯ୍ୟକ୍ରମ କରାଯାଉଅଛି ସେ ସେଇଟାକି ଆମର ନିତ୍ୟାନ୍ତ ଆବଶ୍ୟକ ଯେଉଁଟାକି ଆଗକାଳରୁ ଚାଲି ଆସିଅଛି ଏବେ ମଧ୍ୟ ଚାଲିବା ଆବଶ୍ୟକ ଯେଉଁଟାକି ପରମ୍ପରା ଦୃଷ୍ଟିିକୋଣରୁ ଆମେ ସେଗୁଡ଼ାକ ବହୁତ ଭଲରେ ବ୍ୟବହାର କରିବା ଆଉ ନିତ୍ୟାନ୍ତ ଆବଶ୍ୟକ ଯେଉଁଟା ବର୍ତ୍ତମାନ ମଧ୍ୟ ଚାଲିଛି ସେଗୁଡ଼ାକ ଆଗକାଳରେ ମଧ୍ୟ ଚାଲିବା ଆବଶ୍ୟକ